ବଗିଚା କାମ ପାଇଁ ମୁଁ ବିଭିନ୍ନ ପ୍ରକାରର ଉପକରଣ ବ୍ୟବହାର କରିଥାଏ ଯେପରି କି କୋଦାଳ କୋଦାଳ ମାଟି ତାଡ଼ିବା ପାଇଁ ବ୍ୟବହାର କରାଯାଏ ଶାବଳ ମଧ୍ୟ ମାଟି ତାଡ଼ିବା ପାଇଁ ବ୍ୟବହାର କରାଯାଏ କୋଡ଼ିରେ ମାଟିକୁ ହଣା ଯାଏ ମାଟି ହାଣି ସାରିବା ପରେ ସେଥିରେ ଗଛ ଲଗାଯାଏ ଗଛ ଲଗାଇବା ପରେ ମାଟିକୁ ଭଲଭାବରେ ସଜାଡ଼ି ଦିଆଯାଏ ସେ ଚାରି ପାଖରେ ମାଟି ସଜାଡ଼ିଲା ପରେ କିଛି ପାଣି ଦିଆଯାଏ ଆବଶ୍ୟକତା ଅନୁସାରରେ ଗଛରେ ପାଣି ଦିଆଯାଏ ଗଛଟି ଧିରେ ଧିରେ ଧିରେ ଧିରେ ବଡ଼ ହବାକୁ ଲାଗେ ଗଛ ବଡ଼ ହେବା ପରେ କତୁରୀରେ ଗଛକୁ ଆବଶ୍ୟକତା ଅନୁସାରରେ ରଖାଯାଏ ଓ ଯେତିକି ଦରକାରରେ ଆସେ ନାହିଁ ତାକୁ କାଟି ଦିଆଯାଏ ଯେପରି କି ସୋ ଗଛ ଲଗାଇଲେ ସୋ ଗଛ ଯେତେବେଳେ ବହୁତ ବଡ଼ ହେଇଯାଏ ତ ଏତେ ଦେଖିବାକୁ ସୁନ୍ଦର ଲାଗେନି ଅଙ୍କା ବଙ୍କା ହେଇକି ରହିଯାଇଥାଏ କିଛି ଗଛ ଉପରକୁ ବଢ଼ି ଯାଇଥାଏ କିଛି ଗଛ ତଳକୁ ହେଇକି ରହିଯାଇଥାଏ ତ ଗଛକୁ ଗୋଟେ ସମାନ୍ ଆକାର ଦବା ପାଇଁ ସୋ ଗଛକୁ ଠିକ୍ ଆକାରର ଖୋଲା କଟା ଯାଏ ତାକୁ ଠିକ୍ ଆକାରରେ ସଜେଇକି ରଖାଯାଏ ତାହା ଆମ ଆଖିକୁ ବହୁତ ସୁନ୍ଦର ଦେଖାଯାଏ ପାଣି ଝରାର ମଧ୍ୟ ବ୍ୟବହାର କରାଯାଏ କରଣୀ ଗମ୍ଲା ଏହି ସବୁ ମଧ୍ୟ ବ୍ୟବହାର କରାଯାଏ ଗଛ ଲଗାଇବା ସମୟରେ ଗଛକୁ ଆମେ ପ୍ରଚୁର ମାତ୍ରାରେ ପାଣି ଦେବା ଦରକାର ଗଛ ଯେତିକି ଆବଶ୍ୟକ କରିଥାାଏ ପାଣି ଆମକୁ ସେତିକି ପାଣି ଦବା ଆବଶ୍ୟକ ହୋଇଥାଏ ଆମେ ଯେତେ ପାଣି ଠିକ୍ ଭାବରେ ଗଛକୁ ଦେଇପାରିବା ଗଛରେ ଫୁଲ ହଉ କି ଫଳ ଗଛ ହଉ ସେ ଗଛଟି ବହୁତ ଭଲ ଭାବରେ ବିକଶିତ ହୋଇଥାଏ ଆମକୁ ଭଲ ଫଳ ଦିଏ ଫୁଲ ଗଛ ବହୁତ ଫୁଲ ଦିଏ ଫଳ ଗଛ ବହୁତ ଫଳ ଦିଏ ଗଛରେ କିଛି ପ୍ରକାର ଗୋବର ହେଲା କି କିଛି ଖତ ହେଲା ଏସବୁ ଦେଲେ ଗଛ ବହୁତ ଭଲ ବଢ଼ିଥାଏ ତ ବଗିଚା କାମ ପାଇଁ ଆମେ ଏହିସବୁ ଉପକରଣ ବ୍ୟବହାର କରୁ ଓ ଉପକରଣ ଗୁଡ଼ିକ ହେଉଛି କୋଦାଳ ଶାବଳ କୋଡ଼ି ଫାଉଡ଼ା କଇଁଚି କତୁରୀ କରଣୀ ଗମ୍ଲା ପାଣିଝରା ଏହି ସବୁ ଆମେ ବ୍ୟବହାର କରୁ ଏହା ସହିତ ଗଛକୁ ବି ଆମେ ଖତ ଦଉ ଗଛଟି ଭଲ ବଢ଼ିବା ପାଇଁ